ହ୍ୟାଲୋ ତୁମେ ଅଟୋବାଲା କହୁଛ ଟି ଆଉ ଟିକିଏ ବୁଲିବାକୁ ଯିବା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଲିଙ୍ଗରାଜ ମନ୍ଦିର ଯିବୁ ଆଉ ପୁରୀ ଯିବା ଆଉ ଇଏ ଯେଉଁ କାଳିଯାଇ ଯିବା ଆଉ ତାରାତାରିଣୀ ଯିବା ଆଉ ସିଦ୍ଧ ଭୈରବୀ ଯିବା କେତେ ଲୋକ ଏଇ ଦୁଇ ତିନି ଜଣ ଖଣ୍ଡେ ଯିବା ଆଉ ପୋଷେଇବ କେତେ ନେବ କୋଣାର୍କ ଯିବୁ ଆଉ ନନ୍ଦନକାନନ ନନ୍ଦନକାନନ ଆଉ ଯିବୁ କେତେଟା ଜାଗା ହେଲା ପାଞ୍ଚଟା ହେଲା ଆଉ ସବୁ ଆଡ଼େ ଟିକିଏ ବୁଲିକି ଯିବୁ ଆଉ ଗାଡ଼ି ଭଡ଼ା କରିକି ଯିବୁ ଯଦି ଆଉ ବୁଲିବୁନି ଟିକିଏ ସିଦ୍ଧ ଭୈରବୀ ଗଲେ କେଉଁ ବାଟେ ଗଲେ ବେଗି ହେବ

ହଁ ଲାଗୁ ଆମେ ତ ଯିବୁ ବୁଲିକି ଆସିବୁ ଲାଗୁ ଭଡ଼ା କେଉଁ ଦିନ ଯିବା କାଲି ଯିବା କାଲି ଯିବା ଆଉ ମୁଁ କହିଲି ବା ଆମେ କେତେ ଏତେ ଏତେ ଜାଗା କହିଲୁ ତୁମେ କେତେ ଭଡ଼ା ନେବ ସେହି ଅନୁସାରେ କହିଲେ ଆମେ ପୁଣି ବୁଝିବୁନା ଆରେ ଆମେ ଏତେ ପଇସା ଆଉ ମାନେ ଯାଇକି କ'ଣ ଆସି ହେବ

ପାର୍କ୍ ପାର୍କ୍ ଯିବା ପାର୍କ୍ ଯିବା

ମାନେ ଆମେ ଆମେ ତୁମକୁ ଏତିକି ପଇସା ଦେବୁ ପୁଣି ଆହୁରି ଆମେ ପର୍ସନାଲ୍ ପଇସା ଦେବୁ ଆଉ ତା'ହେଲେ ଏତେ ପଇସା ଜଣକୁ ତିନି ଚାରି ହଜାର ଲେଖାଏଁ ଆମେ କେଉଁଠୁ ଆଣିବୁ ବା

ହଁ ହଁ